ହଁ ଦେଖ ଭାଇ ଡ୍ରାଇଭର୍ ଭାଇ ତମକୁ ମୁଁ କହିଥିଲି ଗୋଟେ ଭଲ ଗାଡ଼ି ଆଣିବା ପାଇଁ ତମେ ଯେଉଁ ଗାଡ଼ିଟା ଏବେ ଆଣିଛ ବର୍ତ୍ତମାନ ଦେଖନ୍ତୁ ଏ ସିଟ୍ ଗୁଡ଼ା ଦେଖ କେମିତି ସବୁ ଚିରା ମୁଁ ଏଥିରେ କେମିତି ବସିବି ଦେଖ ଓକେ ସିଟ୍ ଗୁଡ଼ା ଚିରା ହର୍ନ ବରାବର ବାଜୁନି ଗାଡ଼ିରେ ଦେଖ ରାସ୍ତାରେ କେତେ ଗାଡ଼ି ଯାଉଛନ୍ତି ଟ୍ରାଫିକ୍ ଜାମ୍ ଅଛି ତମେ ହର୍ନ ଗାଡ଼ିରେ ବାଜୁନି ଓକେ ତମେ କେମିତି କଣ ଗାଡ଼ି ଚଲଉଛ ମୁଁ କିଛି ବୁଝିପାରୁନି ଏସବୁ କାମ କରିବ ତମେ ଯଦି ଏଭଳିଆ ଗାଡ଼ି ତମେ ନେଇକି ଆସିବ ହଁ ଗାଡ଼ି ବି ମଝିରେ ଥରେ ପୁଣି ପଙ୍କ୍ଚର୍ ହୋଇଗଲା ଓକେ କଟକରେ ଗାଡ଼ି ପଙ୍କ୍ଚର୍ ହୋଇଗଲା ବାଟରେ ତ ତମକୁ କୁହାଯାଇଥିଲା ତମେ ପଇସା ନେବ ଭଲ ଗାଡ଼ି ଗୋଟେ ନେଇକି ଆସିବା କଥା ତମ ଏଜେନ୍ସିରେ ବି ଗାଡ଼ି ଭଲ ନଥିଲା ତମେ କଣ ପାଇଁ ଏମିତି ଏମିତିଆ ଗାଡ଼ି ଆଣୁଥିଲ ଏଇଭଳିଆ ଗାଡ଼ି ତମେ ନେଇକି ଆସିଛ ଗାଡ଼ି ବାଟରେ ପଙ୍କ୍ଚର୍ ହେଉଛି ସିଟ୍ ଗୁଡ଼ା ଦେଖ କେମିତି ଚିରା ବସିବା ପାଇଁ କମ୍ଫର୍ଟେବଲ୍ ନାହିଁ ସିଟ୍ ଗୁଡ଼ା ହଲୁଛନ୍ତି ହଁ ହର୍ନ ବରାବର ବାଜୁନି ଠିକ୍ରେ ତମେ ଏଇଭଳିଆ ଗାଡ଼ି ନେଇକି ଆସିଛ ଏଟା କେମିତି କଣ ସମ୍ଭବ ମୋତେ କହିଲେ ଏଇଭଳିଆ ଗାଡ଼ି ତମେ ନେଇକି ଆସିଛ କଣ ପାଇଁ ପଇସା ନେବ ଠିକ୍ରେ ପଇସା ତ ଟଙ୍କାଟା ଛାଡ଼ିବନି ନା ତମେ ଏମିତି ଗାଡ଼ି କାହିଁକି ଆଣିଛ ମୋତେ କୁହ ଆଗେ ପଇସା ମୁଁ ତମକୁ ପଚାଶ ପରସେଣ୍ଟ୍ କାଟିକି ଦେବି ହେଲା ଏଭଳିଆ ଗାଡ଼ି ତମେ ନେଇକି ଆସିଥିବାରୁ ମୁଁ ଜମା ଖୁସି ନାହିଁ ଏ ଗାଡ଼ି ମୁଁ ବସିବାକୁ ଚାହୁଁନଥିଲି ଖାଲି ଏମରଜେନ୍ସି ଅଛି ବୋଲି ମୁଁ ବସିଲି